ମୁଁ ଫଟୋ ଷ୍ଟୁଡ଼ିଓରୁ ଆପଣ କହୁଛନ୍ତି ତ ହଁ ମୋର ପ୍ରୀୱେଡିଂ ପାଇଁ ଫଟୋ ଉଠେଇବାର ଥିଲା ତ ମୋ ଭଉଣୀର ବାହାଘର ତା'ପୂର୍ବରୁ ଫଟୋସୁଟ୍ କରିବାର ଥିଲା ଫଟୋ ଉଠେଇବାର ଥିଲା ତା'ର ନାଇଁ ଏପର୍ଯନ୍ତ ଆମେ ଲୋକେସନ୍ ସିଲେକ୍ଟ୍ କରିନୁ ଆପଣଙ୍କୁ କେଉଁଠି ଭଲ ଲାଗିବ ସେଇଟା କହିଲେ ଆମେ ସେଇଠି ହଁ ଆଉ ଆମର ପୁରୀ କିମ୍ବା କୋଣାର୍କ ସି ବିଚ୍ ଯେଉଁ ମନ୍ଦିର ହେଉ କିମ୍ବା ସି ବିଚ୍ ଯେଉଁଠି ଫଟୋ ଉଠେଇଲେ ଭଲ ଲାଗିବ ଭଲ ଆସିବ ଫୋଟଟା ସେଇଠି ଉଠେଇବା ଆଜ୍ଞା ଆଜ୍ଞା କଷ୍ଟ୍ୟୁମ୍ ଆମେ ଆମେ ନବୁ ନା ଆପଣ ଭଡ଼ାରେ ଦେଇପାରିବେ ହଁ ସୁଟିଂ ଆମର ଯେହେତୁ ଚଉଦରେ ବାହାଘର ଅଛି ଫେବ୍ରୁୟାରୀ ଚଉଦରେ ତା' ଆଠ ଦିନ ଆଗରୁ ପ୍ରିୱେଡିଂ ସୁଟିଂ ହବ ତ ଆପଣ ଆଠ ଦିନ ପୂର୍ବରୁ ଫଟୋ ସୁଟିଂ କରିବେ ଦୁଇ ତିନ ତ ଲାଗିବ

ଆପଣ ଯଦି ଭଡ଼ାରେ ଆଣି ପାରିବେ ତ ଭଲ କଥା ଅଚ୍ଛା ଫୋ ଫୋଟ ଉଠେଇବା ପାଇଁ କେତେ କ'ଣ ପେମେଣ୍ଟ୍ ନେଉଛନ୍ତି ଆଉ ଭଡ଼ାରେ ଡ୍ରେସ୍ ଦେବା ପାଇଁ କେତେ କ'ଣ ପେମେଣ୍ଟ୍ ନେଉଛନ୍ତି ଆଚ୍ଛା ଫୋଟ ଉଠେଇବା ପାଇଁ ଟିକିଏ ଅଧିକ ପଇସା ହେଇଯାଉଛି ଟିକିଏ କମାନ୍ତୁ ଏତେ ପଇସା କ'ଣ କହୁଛନ୍ତି ହଁ ଫଟୋ ଉଠେଇବା ଏତେ କ'ଣ ପଇସା ନେଉଛନ୍ତି ଟିକିଏ ତ କମାନ୍ତୁ ପଇସା ଆମର ତ ବାହାଘର ଅଛି ବାହାଘରକୁ ବି ଆପଣ ଆସିବେ ଆମର ଆମର ବି ଆଗକୁ ବାହାଘର ଅଛି ଆପଣ ଆସିବେ ମୋ ନାନୀଙ୍କର ବି ବାହାଘର ଅଛି ଏ ବର୍ଷ ଅଛି ତ ଟିକିଏ କମାନ୍ତୁ ଆଚ୍ଛା ଆଚ୍ଛା ହଁ ଗୋଟେ ଦିନକା ଭଡ଼ା ନେଉଛନ୍ତି ନା ଘଣ୍ଟାକୁ କେତେ କ'ଣ କେମିତି ଭଡ଼ା ନେଉଛନ୍ତି

ଆଗକୁ ଆମର ଭାଇ ଭଉଣୀଙ୍କର ବି ଭାଇ ଆଉ ଜଣେ ଦିଦିଙ୍କର ବି ବାହାଘର ଅଛି ତ ଆପଣ ବି ଆସି ଫଟୋସୁଟ୍ କରି ପାରିବେ ତ ପ୍ରାଇସ୍ ଟିକିଏ କମେଇବେ ଆଉ